କୁକୁଡ଼ା ଚାଷରେ ରୋଗ ପ୍ରକୋପକୁ ରୋକିବା ପାଇଁ ଆମେ ସାଧାରଣତଃ କୁକୁଡ଼ା ରହିବା ପାଇଁ ଯେଉଁ ଘରଟି ପ୍ରସ୍ତୁତ କରିଥାଉ ଘର ଚାରିପଟ ଫାଙ୍କା ଥାଏ ସେ ଫାଙ୍କା ଦେହରେ ତାର ଜାଲି ଦ୍ଵାରା ଆମେ ତାକୁ ଆବଦ୍ଧ କରିଥାଉ ଯେଉଁଥିପାଇଁ ବିଲୁଆ କୁକୁର ସାପ ବେଙ୍ଗ ପୋକ ଜୋକ ନ ପଶି ପଶି ତାଙ୍କୁ କ୍ଷତି କରିପାରିବ ନାହିଁ ତେଣୁ ସେମାନେ ନ ପଶିବା ପାଇଁ ତା ଚାରି ପଟରେ ଆମେ ତାର ର ଜାଲି ଘେରାଇ ଥାଉ ଏବଂ କୁକୁର କୁକୁଡ଼ାକୁ ଚିଆଁ ପଡ଼ି ରଖିବା ଠାରୁ ବଡ଼ ହେବା ପର୍ଯ୍ୟନ୍ତ ତାର ଯତ୍ନ ନିଆଯାଇଥାଏ କିପରି ଯତ୍ନ ନେଇଥାଉ ନା ତାକୁ ଠିକ୍ ସମୟରେ ଖାଇବାକୁ ଦେବା ଏବଂ କୁକୁଡ଼ାମାନଙ୍କୁ ଏକ ପ୍ରକାର ରୋଗ ହୋଇଥାଏ ଯେଉଁଟା କୁ କି ତାକୁ ଘୁମା ରୋଗ କୁହାଯାଏ ସେ ଘୁମା ରୋଗ ତାକୁ ଅଧି ଅତ୍ୟଧିକ ଥଣ୍ଡା କାରଣରୁ ହୋଇଥାଏ ତେଣୁ ତାଙ୍କୁ ରହିବା ଘରେ ବିଜୁଳୀର ବିଜୁଳୀ ଆଲୋକର ମାନେ ଉତ୍ତାପ ତାଙ୍କୁ ଯୋଗାଇ ଦିଆଯାଇଥାଏ ତାଙ୍କର ଅତି ନିକଟରେ ବିଜୁଳୀ ବି ଆଲୋକ ବଲବ୍ ବଲବ୍ ଟି ତାଙ୍କ ପାଖରେ ଝୁଲା ଯାଇଥାଏ ଯାହାକି ତାଙ୍କୁ ଉତ୍ତାପ ଯୋଗାଇଥାଏ ତ ଖାଦ୍ୟ ଦିଆ ହେବ ଏବଂ ତାଙ୍କ ତାଙ୍କୁ ଟିକା ବି ଦିଆଯାଇଥାଏ ଯେଉଁଟା କି ପଶୁ ଚିକିତ୍ସକଙ୍କ ଦ୍ଵାରା ଆ ଆମେ ଯୋଗାଯୋଗ କରି ତାଙ୍କୁ ଟୀକାର ପ୍ରଦାନ ର ବ୍ୟବସ୍ଥା କରିଥାଉ ଏବଂ ଅନ୍ୟ ଔଷଧର ଦେବାର ବ୍ୟବସ୍ଥା କରି କରାଯାଇଥାଏ ଆଉ ରହିଲା ତାଙ୍କୁ ସମାନ କିଛି କିଛି ଦିନ ଅନ୍ତରରେ ପା ପାଣି ଜଳର ସିଞ୍ଚନ କରାଯାଇଥାଏ ଏକ ମେସିନ ଦ୍ବାରା ଜଳସିଞ୍ଚନ ବି କରାଯାଇଥାଏ ଆଉ ଯଦି କୁକୁଡ଼ା କୁ ଅ କିଛି ଅସୁବିଧା ହେଲା ବା ରୋଗ ହେଲା କି କ'ଣ ହେଲା ଅସୁବିଧା ହେଲା ଚିଆଁ ମରିଗଲେ ତ ସେତେବେଳେ ଆମକୁ ପଶୁ ଚିକିତ୍ସକଙ୍କ ଦ୍ଵାରା ମୁଖ୍ୟ ଯିଏ ପଶୁ ଚିକିତ୍ସକଙ୍କର ମୁଖ୍ୟ ଯିଏ ତାଙ୍କ ଦ୍ଵାରା ଆମେ ଯୋଗାଯୋଗ କରିଥାଉ ଏବଂ ସେ ଆସି ପରିଦର୍ଶନ କରି ଆମକୁ ଯାହା ଆ ଉପାଦେୟ କଥା ସବୁ କହିଥାନ୍ତି ବା ଯେ ଯେମିତି ବ୍ୟବସ୍ଥା କରିଯାଇଥାନ୍ତି ଦା ଦାୟିତ୍ୱ ନେବା ପାଇଁ ଆମ ସେହିପରି ତାଙ୍କର କଥା ମାନି ଔଷଧ ଆଉ ପାଣି ଏବଂ ଖାଦ୍ୟ ର ବ୍ୟବସ୍ଥା କରିଥାଉ